ଭାରତୀୟ ଶିକ୍ଷା ବ୍ୟବସ୍ଥା ଆଗ ଅପେକ୍ଷା ଏବେ ବହୁତ ଉନ୍ନତ ମାନର ହୋଇପାରିଛି କାରଣ ଆଗ ଅପେକ୍ଷା ଏବେ ଭାରତର ଶିକ୍ଷା ବ୍ୟବସ୍ଥା ଉପରେ ବହୁତ ସରକାର ଧ୍ୟାନ ଦେଉଛନ୍ତି ଏବଂ ଶିକ୍ଷା ଯେଉଁମାନେ ଗ୍ରହଣ କରୁଛନ୍ତି ସେମାନଙ୍କ ମନରେ ବହୁତ ଆଗ୍ରହ ବି ସୃଷ୍ଟି ହେଉଛି ସେଇ ଭଳିଆ କାର୍ଯ୍ୟକ୍ରମ ବି ସରକାର ହାତକୁ ନେଇ କରୁଛନ୍ତି ଯାହାଫଳରେ ଶିକ୍ଷାର ମାନ ବଢ଼ିବାରେ ଲାଗିଛି ଏବଂ ଧୀରେ ଧୀରେ ଆଗ ଅପେକ୍ଷା ଭାରତର ଶିକ୍ଷା ବ୍ୟବସ୍ଥା ବହୁତ ସୁଦୃଢ଼ ହେବାରେ ଲାଗିଛି ସେଥିପାଇଁ ଏବେ ଯେକୌଣସି ଧନ୍ଦାମୂଳକ ଶିକ୍ଷା ହେଉ କି ଆମର ନରମାଲି ଯେକୌଣସି ସାଧାରଣ ଶିକ୍ଷା ହେଉ ସବୁ ପ୍ରକାର ଶିକ୍ଷାର ମାନ ଏବେ ବଢ଼ିବାରେ ଲାଗିଛି ଭାରତର ଶିକ୍ଷା ବ୍ୟବସ୍ଥା ବହୁତ ଉର୍ଣ୍ଣତି ଘଟିଲାଣି